ହଁ କରନ୍ତି ଆମର ସ୍ଥାନୀୟ କଳାକାର ମାନେ ଆମର ଆଖପାଖରେ ଥିବା ଭାଇ ଭଉଣୀମାନଙ୍କୁ ବା ଯେଉଁମାନେ ଏହି କଳା ଶିଖିବା ପାଇଁ ଉତ୍ସାହୀ ଉତ୍ସାହିତ ସେମାନଙ୍କୁ ସେଇ କଳା ଶିଖାଇବା ପାଇଁ ଆମର ଆଖପାଖର କଳାକାର ମାନେ ସେମାନଙ୍କୁ ଗୋଟିଏ ସ୍ଥାନରେ ବା ଗୋଟିଏ ଘରରେ ସେମାନଙ୍କୁ ଡାକି ସେମାନଙ୍କୁ ସେହି କଳା ବା କଳା ଉପରେ ସେମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ସେମାନେ ଧୀରେ ଧୀରେ ସେଇ କଳା ଉପରେ ସେମାନେ ନିଜର ନିଜର ନିଜର ନିଜର କଳା ମଧ୍ୟ ପ୍ରଦର୍ଶନ କରୁଛନ୍ତି ଓ ସେମାନେ ଶିଖୁଛନ୍ତି ସେମାନେ ଏହାକୁ କରିଥାନ୍ତି ଏଥିରେ ମୁଁ ମୁଁ ମଧ୍ୟ ସାମିଲ ଅଛି ମୁଁ ଆମ ଭାଇ ଗୋଟେ ଥିଲା ତାହାର ନାଁ ହେଉଛି ସୁଜନ ଅଧିକାରୀ ସେ ମୋତେ ତା'ର ହାତରେ ବଢ଼ିଆ କଳା ଅଛି ଯେ ସେ ବିଭିନ୍ନ ପ୍ରକାରର ଡ୍ରଇଂ ବା ଡ୍ରଇଂ କରିପାରୁଛି କରିପାରୁଛି ଓ ମୁଁ ମଧ୍ୟ ଡ୍ରଇଂ କରିବାକୁ ବହୁତ ଆଗ୍ରହୀ ଥିଲି ଏଣୁ ସେ ମଧ୍ୟ ମୋତେ ଡାକି ତାଙ୍କ ଘରେ ବସାଇ ମୋତେ ଡ୍ରଇଂ ଶିଖାଉଛି ଓ ମୋତେ କହୁଛି କେମିତି କ'ଣ କରିବୁ କେମିତି କ'ଣ ବନାଇବୁ ଓ ଏହା ଏହି ଡ୍ରଇଂ ଶିଖି ମୁଁ ବହୁତ ଖୁସି ଏହା ମୋ ମନକୁ ବହୁତ ଖୁସି ଦେଇଥାଏ